ଆଜ୍ଞା ଆପଣ ଗଣେଶ ମିଠା ଦୋକାନରୁ କହୁଛନ୍ ନା ଆପଣଙ୍କ ପାଖରେ କ'ଣ କ'ଣ ମିଠା ସବୁ ଅଛି ରସଗୋଲା ଗୋଟେ ରସଗୋଲା କେତେ ପଡ଼ୁଛି ଦଶ ଟଙ୍କା ଆଉ କ'ଣ ବରା ଫରା କ'ଣ ଅଛି କି ତରକାରୀ ଆଉ ଚଟଣି ଫଟଣି କ'ଣ ଦିଆ ହେଉଛି ନା ନାହିଁ ସବୁଠୁ ଭଲ କେଉଁଟା ପଡ଼ିବ ନାହିଁ ମୋତେ ମିଠା ଦରକାର ଥିଲା ଛେନାପୋଡ଼ ଛେନାପୋଡ଼ ଗ୍ରାମ୍ କେତେ ପଡ଼ୁଛି ଶହେ ଶହେ ହିସାବରେ କେତେ ପଡ଼ୁଛି

ଆଉ ରସଗୋଲା ଗୋଟେକୁ କେତେ ଦଶ ଟଙ୍କା

ନାହିଁ ଭାଇ ଜିଲାପି ଫିଲାପି ଆଉ କଣ ମିଳୁଛି ଜିଲାପି ଲଡ଼ୁ ଆପଣଙ୍କ କେତେ କ'ଣ ମିଠା ପଡ଼ୁଛି ଦେଖି କହିବେ କେମିତି କଣ ମିଠା ମିଳୁଛି କେତେ ଆଉ କ'ଣ କ'ଣ ମାନେ କେତେ ମିଠା ମାନେ ଅଛି କୁହ ମୁଁ ସେଇ ହିସାବରେ କିଣିବି ଆଉ ଆଉ ବର୍ଫି ହଉ ମୋତେ ରସଗୋଲା ଦେଇଦେବ କେତେ ଏ ଶହେ ଖଣ୍ଡେ ଦେଇଦେବ ଶହେକୁ କେତେ ଟଙ୍କା ପଡ଼ିବ

ଛେନା ଛେନାପୋଡ଼ ଶହେ ଦେଇଦିଅ ଆଉ ରସଗୋଲା କେତେ ମାନେ କେତେ କିଣିଲେ ମାନେ ଏ ପଚାଶ ପିସ୍ ଦେବ ଆଉ ଜିଲାପି ଲଡ଼ୁ ପାଞ୍ଚ ଶହ ଟଙ୍କା ଦେଇଦେବ ଆଉ ଆମ ବର୍ଫିଟା କହିଛି ନା ନାହିଁ ହଁ ବର୍ଫି ପଚାଶ ଟଙ୍କା ଦେଇଦେବ ଆଉ ବରା ବରା ଆଉ ଚଟଣି ଫଟଣି କ'ଣ ମିଳୁଛି ନା ଦେଇଦେବ ହଜାରେ ଟଙ୍କାରେ ଦେଇଦେବ ଆଉ ଚଟଣି ବି ଦେବ ଯେତେ ପ୍ରକାର ସବୁ ଅଛି ଆଇଟମ୍ ଆଉ ଘୁଗୁନି ତରକାରୀ ଘୁଗୁନ୍ ଘୁଗୁନ୍ ତରକାରୀ ମିଳୁଛି ତ ନାହିଁ ମୁଁ ଫୋନ୍ ପେ କରିଦେବି ଆପଣଙ୍କର ଡେଲିଭରି ହେଉଛି ନା ଘରକୁ ସେଇ ଯିବାକୁ ପଡ଼ିବ

ହଉ ଆଡ଼୍ରେସ୍ଟା ଦେଉଛି ଆଉ ଶଙ୍କର ବାରିକ ଫୋନ୍ ନମ୍ବର ଫୋନ୍ ନମ୍ବର ଦେଇଛି ହେଇ ଯେଉଁ କଥା ହେଉଛି ହେଇ ନମ୍ବରରେ ହେଇ ନମ୍ବରଟା ଆଉ

କେତେଟା ଭିତରେ ଆସିଯାଇଥିବ ଆଜ୍ଞା ଆଜ୍ଞା ଟିକେ ଜଲଦି ପଠାଇବେ ହଁ ହଉ ରଖୁଛି